ଆମେ ହେଲୁ ଓଡ଼ିଆ ଆମର ମାତୃଭାଷା ହଉଛି ଓଡ଼ିଆ ଆମର ପ୍ରଥମ ଭାଷା ବି ଓଡ଼ିଆ ଓଡ଼ିଆ ହିଁ ପିଲାଦିନରୁ ଆମେ କହିଆସିଛୁ ଶୁଣିଆସିଛୁ ବୁଝିଆସିଛୁ ପଢ଼ି ଆସିଛୁ ଲେଖି ଆସିଛୁ ଓଡ଼ିଆରେ ହିଁ ଆମର କଥାବାର୍ତ୍ତା ଆମର କାହା ସହିତ ଯୋଗାଯୋଗ କରିବାକୁ ହେଲେ ବି ଆମ ପରିବାର ଭିତରେ କିମ୍ବା ଆମ ସାହି ପଡ଼ିଶା ଭିତରେ କିମ୍ବା କୌଣସି ବାହର ଜାଗାକୁ ଗଲେ ବି ଆମେ ଓଡ଼ିଆରେ ହିଁ ନିଜର ଭାବର ଆଦାନପ୍ରଦାନ କରିଥାଉ ଆମ ଓଡ଼ିଆ ଲୋକମାନେ ବିଶେଷ କରି ଓଡ଼ିଆ ଭାଷାକୁ ଖୁବ୍ ଭଲପାଆନ୍ତି ଅନ୍ୟ କୌଣସି ଭାଷା ଅପେକ୍ଷା ସମସ୍ତଙ୍କୁ ନିଜର ମାତୃଭାଷା ହିଁ ପ୍ରିୟ ଆମ ଓଡ଼ିଆରେ ସମ୍ମାନ ଦେବା ପାଇଁ ଆପଣ ଏବଂ ତା' ଠାରୁ ଟିକିଏ କମ ତୁମେ ଏବଂ ନିଜ ସାଙ୍ଗ ସାଥୀମାନଙ୍କ ପାଇଁ ତୁ ଭଳି ଶବ୍ଦର ବ୍ୟବହାର କରାଯାଏ ଯେଉଁଟାକି ଇଂରାଜୀ ଭାଷାରେ ନଥାଏ ଇଂରାଜୀ ଭାଷାରେ ସମସ୍ତଙ୍କୁ ୟୁ ବୋଲି ହିଁ କୁହାଯାଏ ଆମ ଓଡ଼ିଆ ଭାଷା ଏକ ସରଳ ସହଜ ଏବଂ ଖୁବ୍ ମଧୁର ଏକ ଭାଷା ଯେଉଁଥିରେ ସବୁପ୍ରକାରର ଧ୍ୱନିର ବ୍ୟବହାର କରାଯାଏ ଏବଂ ଆମ ଓଡ଼ିଆ ଭାଷାରେ ହେଉଛି ଏକ ହୁନେଟିକ ଭାଷା ଯେଉଁଟିକି ଯେପରି ଶବ୍ଦର ଯେପରି ଆମ ଅକ୍ଷରମାନଙ୍କର ଧ୍ୱନି ଓଡ଼ିଆର ଯେଉଁ ଅକ୍ଷର ଗୁଡ଼ିକ ଅଛନ୍ତି ତାଙ୍କ ଧ୍ୱନି ଏବଂ ଯେଉଁ ଶବ୍ଦର ଧ୍ୱନି ଦୁଇଜଣଙ୍କ ଭିତରେ ଏତେ ସାମଞ୍ଜସ୍ୟ ଅଛି ଆମେ ସାଧାରଣତଃ ଓଡ଼ିଆମାନେ ଭାବ ପ୍ରକାଶ ପାଇଁ ଏହି ଓଡ଼ିଆ ଭାଷାର ବ୍ୟବହାର କରିଥାଉ କିନ୍ତୁ ଏବେ କା ସମୟରେ ପିଲାମାନେ ଓଡ଼ିଆ ଭାଷାରେ ଇଂରାଜୀ ଏବଂ ହିନ୍ଦୀ ଏବଂ କିଛି ମାତ୍ରାରେ ଉର୍ଦ୍ଧୁର ବି ବ୍ୟବହାର କରୁଛନ୍ତି ଆଉ ଅନେକ ତ ଅଛନ୍ତି ବଙ୍ଗାଳୀର ବି ବ୍ୟବହାର କରୁଛନ୍ତି ଏହିଭଳି ଭାବରେ ଆମେ ଓଡ଼ିଆ ଭାଷାକୁ ନିଜର ନିଜ ନିଜ ଭିତରେ ଯୋଗାଯୋଗ କରିବାପାଇଁ ବ୍ୟବହାର କରିଥାଉ